ମୁଁ ମୁଁ ରୋଷେଇ କରିବାକୁ ମୁଁ ଦିନରେ ଦୁଇରୁ ତିନି ଘଣ୍ଟା ରୋଷେଇ କରେ ଆଉଁ ମୁଁ ଗୋଟେ ଥର ଚିଲି ଚିକେନ୍ କରିବା ପାଇଁ ଚେଷ୍ଟା କରିଥିଲି ପ୍ରଥମତଃ ମୁଁ ଜାଣି ପାଇଲିନି ତା'ର କ'ଣ କର ଆଗେ ପିଆଜ ପକାଇବି ନା ଆଗେ ଚିଲି ଚିକେନ୍ ପକାଇବି ମୁଁ କିଛି ଜାଣି ପାଇଲିନି ଯେହେତୁ ମୁଁ କିଛି ପ୍ରଣାଳୀ ଜାଣି ନଥିଲି ତେଣୁ କରି ମୁଁ ଆଗେ ପିଆଜ କାଟିକିନା ପକାଇଦେଲି ଏବଂ ମୁଁ ରୋଷେଇ କରିବାକୁ ମୋତେ ମୁଁ ଯେହେତୁ ପ୍ରଣାଳୀ ଜାଣି ନଥିଲି ତେଣୁ କରି ମୋତେ ରୋଷେଇ କରିବା ପାଇଁ ବହୁତ ସମୟ ଲାଗିଲା ଆଉ ଯଦି ଜଣେ ରୋଷେଇ କରିବା ଜାଣିଛି ତାହେଲେ ତାକୁ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ ଏବଂ ସେ ବହୁତ କମ୍ ଟାଇମ୍ରେ କରିଦିଏ ଆଉ ଯେ ପ୍ରଣାଳୀ ଜାଣିନି ସେ ରୋଷେଇ କରିବାକୁ ତାକୁ ବହୁତ ସମୟ ଲାଗ